ଆଜ୍ଞା ବୃତ୍ତିରେ ତ ମୁଁ ଜଣେ ଚାଷୀ ଆଉ ଚାଷ ଚାଷ କରିବାକୁ ଗଲେ ମୋତେ ସବୁଠୁ ଧାନଚାଷ କରିବାକୁ ଅଧିକ ପସନ୍ଦ ଲାଗେ ଭଲଲାଗେ କାରଣ ଧାନଚାଷରେ ହିଁ ଦେଶର ଅର୍ଥନୈତିକ ନିର୍ଭର କରୁଚି ଧାନ ନହେଲେ ଧାନରୁ ଚାଉଳ ନହେଲେ ଭାତ ନହେଲେ ଲୋକ ଯେତେଯାହା ହେଲେବି ଲୋକ ଖାଇବେ ନାହିଁ ଲୋକଙ୍କ ପେଟ ପୁରିବ ନାହିଁ ଧାନ ନାହିଁତ ଘରେ ଖାଇବାକୁ ନାହିଁ ଆଉ ଧାନଚାଷର ହଏ ଧାନଚାଷ ଆରମ୍ଭ ହଏ ଧାନଚାଷ ପାଇଁ ଅଧିକ ପାଣି ଦରକାର ପ୍ରଚୁର ପାଣି ଦରକାର ପାଣି ସେଥିପାଇଁ ଆଷାଢ଼ ମାସ ମାନେ ବର୍ଷାଦିନେ ଧାନଚାଷ ଆରମ୍ଭ କରାଯାଇଥାଏ ପ୍ରଥମେ ଧାନକୁ ଗୋଟେ କପଡ଼ା ଦ୍ୱାରା ତାକୁ ଧାନକୁ ଭିଜାଇ ପାଣିରେ ଗୋଟେ କପଡ଼ା ଦ୍ୱାରା ବାନ୍ଧି ଦିଆଯାଏ ଗୋଟେରୁ ଦୁଇ ଦିନ ପାଇଁ ଏବଂ ତା'ପରେ ତାଦେହରୁ ଗଜା ବାହାରିଥାଏ ଏବଂ ସେ ଗଜାକୁ ଆମେ ମାଟିରେ ହଳ ମାଟିରେ ପକାଇ ତାଦେହରୁ ଆମେ ଚାରା ବାହାର କରିଥାଉ ଛୋଟଛୋଟ ଚାରା ଏବଂ ସେଇ ଚାରାଗୁଡ଼ିକ ନେଇ କିଛିଦିନ ପରେ ଗୋଟେରୁ ଦୁଇ ଦିନ ପରେ ସେ ଚାରା ଗୁଡ଼ିକୁ ନେଇ ଆମେ ଆମର ଯେତିକ ବିଲ ଥାଏ କ୍ଷେତ କ୍ଷେତରେ ବଳଦ ଦ୍ୱାରା ହଳ କରି ସେ ଭଲ ଭାବରେ ତାକୁ ମାଟିକୁ ପ୍ଲେନ୍ କରି ତା ଉପରେ ଆମେ ସେ ଚାରାକୁ ରୋଇଥାଉ ଯାହାଫଳରେ ଧାନ ଫଳିଥାଏ ଆଉ କିଛିଦିନ ଗଲେ ଧାନ ପାଚି ଗଛ ମରି କୃଷକକୁ ପୁଣି ଯେତିକି ତା'ର ଇନଭେଷ୍ଟ୍ କରିଥିବ ସେତିକି ପଇସା ଫେରାଇ ଦିଏ ଧାନ